ଓଡ଼ିଶାରେ ଏକାଡ଼େମୀ କିମ୍ବା ସମ୍ମିଳନୀଗୁଡ଼ିକ ଅନେକ ଅଛି ଜାତୀୟ ଆନ୍ତର୍ଜାତିକ ଏକାଡ଼େମୀ ଶିଳ୍ପ ପ୍ରାକୃତ ବିଜ୍ଞାନ ଶିବିର ଶିଳ୍ପ ବିଜ୍ଞାନ ବିଷୟର ଏପରି ଅନେକ ପ୍ରକାର ଅଛି ଯେପରିକି ବାଲିକା ଶିଳ୍ପ ଓ ଝୋଟି ଚିତ୍ର ଇତ୍ୟାଦି ବିଭିନ୍ନ ପ୍ରକାର ଚିତ୍ରକଳା ଶିଳ୍ପ ଅନେକ ପ୍ରକାର ମାଧ୍ୟମ ରହିଛି ଯାହାଫଳରେ କି ଆମ ଓଡ଼ିଶାର ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ମଧ୍ୟ ବିଶେଷ ଉନ୍ନତି ଲାଭ କରିଛି ତେଣୁକରି ଆମକୁ ବାଲୁକାା କଳା ଓ ଶିଳ୍ପ କଳା ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍